ହଁ ଦାଦା ଭାଇ କହ ହଁ ପିଆଜି ଅଛେ ଆଲୁ ବରା ଅଛେ ଚାଉଳ୍ ବରା ଅଛେ ପକୁଡ଼ି ଅଛେ ମିଠା ଅଛେ କେନ୍ଟା ଦରକାର୍ ଗରମ୍ ଗରମ୍ ନାଇ ନାଇ ଥଣ୍ଡାଟା ନାଇ ବନଉଁ ଆମେ ସବୁ ଗରମ୍ ଗରମ୍ ଗ୍ରାହକ୍ ମାନେ ଆଉଛନ୍ ଖାଉଛନ୍ ତମେ ବି ଖାଅ ଗରମ୍ଟା ଆସ ଖାଏବ ଆସ ହଁ ଦେଖ ଗୁଟେ ନିଅ ଖଅ ହୁଁ ଚାଖି ଦେଖ ଟିକେ କେନ୍ତା ଅଛେ କା'ଣା ମିଠା ପିଆଜି ଗୁଟ୍କେ ପାଞ୍ଚ୍ ଟଙ୍କା ଲେଖା ପିଆଜି ଗୁଟେକେ ପାଞ୍ଚ୍ ପିଆଜି ଗୁଟେକେ ପାଞ୍ଚ୍ ସିଙ୍ଗଡ଼ା ଗୁଟେକେ ପାଞ୍ଚ୍ ଆଲୁ ବରା ଗୁଟେକେ ପାଞ୍ଚ୍ ହଁ କେତେ ଦରକାର୍ ଆପଣ୍ଙ୍କୁଁ ଇ'ଟା ଶହେ ଟଙ୍କା ଆଚ୍ଛା ହଁ ଅଛେ ମିଠା ମିଠା କେତେ ନେବ ମିଠା କେଜି ଦୁଇଶହ ଟଙ୍କା ଲାଗ୍ବା ଗୁଲାବ୍ଜାମ୍ ଅଢ଼େଇ ଶହ ଟଙ୍କା ଲାଗ୍ବା ହୁଁ ବହୁତ୍ ବଢ଼ିଆ ମିଠା ଆଏ ତମେ ଖାଇକିରି ପହେଲା ଦେଖ ଗୁଟେ ଚାଖ ଧର ନିଅ ଇଦି ଗୁଟେ ଖାଅ କେନ୍ତା ଅଛେ କେନ୍ତା ମିଠା ଅଛେ ଭଲ୍ ଅଛେ ନା ହଁ କେତେ ଦେମା ମିଠା କହ ହଁ ହଁ ହଁ ହଁ କାଁ ବଏଲ ହଁ କେତେ ହଁ କେତେ ଦେମି କେତେ ଦେମି ହଁ କେତେ ନେବ ଯେ କେନ୍ ମିଠା କି ଗୁଲାପ୍ଜାମ୍ ଗୁଲାପ୍ଜାମ୍ ଅଢ଼େଇ ଶହ ଟଙ୍କା ପଡ଼୍ବା ହେଟା ଟିକେ ନାଇ ପୁଷେ ଆମ୍କୁ ଅନ୍ୟ ମିଠା ଯଦି ତମେ ନେବ ବେଲେ ଟିକେ କମ୍ ପଡ଼୍ବା ଗୁଲାପ୍ଜାମୁ ଥି ଆମ୍କୁ ଟିକେ ନାଇ ପୁଷେ ପନ୍ଦ୍ର ଷୁଲ୍ହ କେଜି ବେଲେ କୁଡ଼ିଏ ଟଙ୍କା କମ୍ କର୍ମା ହୁଁ ଆର୍ ପକୁଡ଼ି ପୁକୁଡ଼ା ନେବ କି ବରାବୁରି ନେବ କି ଅନ୍ୟ ମିଠା କିଛି ନେବ ବେଲେ ସେଟା ଟିକେ କମ୍ କର୍ମା ହଁ କୁହ ହଁ ଯେ ହଁ ଯେ କେଭେ ବିହାଘର୍ ଅଛେ ଯେ ତା'ର୍ ଆଗ୍ରୁ ଦୁଇ ଦିନ୍ ହଁ ତା'ର୍ ଦୁଇ ଦିନ୍ର ଆଗ୍ରୁ ମତେ ହୋ ଫୋନ୍ଟେ କରିଦେବେ ନି ହେଲେ କହିଦେବେ ହଁ ମତେ ଆଗ୍ରୁ ଟିକେ ଫୋନ୍ କର୍ବ ହଁ ମତେ ଆଗ୍ରୁ ଟିକେ ଫୋନ୍ କଲେ କାଁ ହେବା କି ନି ମୁଇଁ ସେଇ ହିସାବେ ବନାମି ନାଇ ଆର୍ ଇହାଛିନି କାଣା ବୋଲୁଥିଲ ବରା ପରେ ନେବ ଇହାଛିନି ହଁ କାଏଁ ବରା ନେବ ପକୁଡ଼ି ନେବ କି ଚାଉଲ୍ ବରା ନେବ କି ବିରି ବରା ନେବ କି ପିଆଜି ନେବ କି କେନ୍ଟା ଦେମା କହ ସବୁ ଗୁଟେ ରେଟ୍ ପାଞ୍ଚ୍

ଆଚ୍ଛା ସବୁ ପଚାଶ୍ ପଚାଶ୍ ଟଙ୍କାର୍ ହଁ ଯେ ପକୁଡ଼ି ପୂରା ଗରମ୍ ଗରମ୍ ଅଛେ ଦେଉଛେଁ ହଁ ସବୁ ପଚାଶ୍ ପଚାଶ୍ ଟଙ୍କାର୍ ଦେଇ ଦେଉଛେଁ ହଁ ଠିକ୍ ଅଛେ ହଁ ହଁ ହଁ ଦେଉଛେଁ ଦେଉଛେଁ ପେକିଙ୍ଗ୍ ଆଁ ଚଟ୍ନି ବନେଇଛୁଁ ଚଟ୍ନି ନାଇ ହେଲେ କେନ୍ତି କରି ଖାଇହେବା ଆରେ ଇ ପେକିଙ୍ଗ୍ ଆପଣ୍ଙ୍କର୍ ଭରୁଛେଁ ମୁଇଁ ହଁ ହଁ ସବୁ ସବୁ ଦେଇଦେମି ଚନା ବି ଝୋଲ୍ ବି ଦେମି ଆରୁ ସେ ଚଟ୍ନି ବି ଦେମି ସବୁ ଦେମି ଦେଉଛେଁ ପେକିଙ୍ଗ୍ କରୁଛେଁ ବଢ଼ିଆ ବଢ଼ିଆ ସବୁ ବଢ଼ିଆ ବଢ଼ିଆ ସବୁ ଗରମ୍ ଗରମ୍ ଅଛେ ଆମର୍ ବହୁତ୍ ଗ୍ରାହକ୍ ମାନେ ଆସିକିରି ଖାଉଛନ୍ କହୁଛନ୍ ବି ତ ବହୁତ୍ ବଢ଼ିଆ ବଲୁଛନ୍ ସବୁ ଗରମ୍ ଗରମ୍ ବଲୁଛନ୍ ଭଲ୍ ଲାଗୁଛେ ନା ଆମେ ବହୁତ୍ ବଢ଼ିଆ ବନାସୁଁ ଆଁଏ ହୁଁ ସଖାଲ୍ ପାହେଲେ ପରେ ବହୁତ୍ ଭିଡ଼୍ ହେଉଛୁଁ ଆର୍ ବେଲ୍ ବୁଡ଼ି ଗଲେ ବହୁତ୍ ଭିଡ଼୍ ହେଉଛୁଁ ଆମର୍ଟା ଯଦି ପସନ୍ଦ୍ ନାଇ ଲାଗ୍ଲେ ନେତେ ଖାଏତେ ହଁ ଠିକ୍ ଅଛେ ପେକିଙ୍ଗ୍ କଲିନ ଆଦେ ଆଜି ଆପଣ୍ ଆଦେ ନିଅ ଆଜି ଇ ପଇସା ଦିଅ ଆଜି ତମର୍ ତମର୍ ହେଲା ହଁ ଅଢ଼େଇଶହ ଟଙ୍କା ହେଲା ହଁ ଠିକ୍ ଅଛେ ଫେର୍ ଅର୍ଡ଼ର୍ଫର୍ଡ଼ର୍ କର୍ବେ ଦେବ ଆମେ ଫେର୍ ବାନାମୁ ହଁ କିନ୍ତୁ ଦୁଇ ଦିନ୍ ର ଆଗ୍ରୁ ମତେ କହେବ ବିହା ଲାଗି ଅର୍ଡ଼ର୍ ମିଠା ଦରକାର୍ ପଡ଼୍ଲେ ହଁ ହଁ ଠିକ୍ ଅଛେ ହଁ ହଁ ଠିକ୍ ଅଛେ ଠିକ୍ ଅଛେ ହଁ ହଁ